ଆମ ଗାଁରେ ଯେଉଁମାନେ ଯେଉଁ ମଳତ୍ୟାଗ କରିବା ରାସ୍ତା ଘାଟରେ ଯାଇ ଏହା ଦ୍ୱାରା ଲୋକମାନେ ଯିବା ଆସିବାର ଅସୁବିଧା ମଧ୍ୟ ପଡ଼ନ୍ତି ଦ୍ୱିତୀୟତଃ ଏହା ଦ୍ୱାରା ମଧ୍ୟ ରୋଗ ମଧ୍ୟ ସମସ୍ତଙ୍କୁ ବ୍ୟାପି ଥାଏ ତାର ଦୁର୍ଗନ୍ଧ ମଧ୍ୟ ହୋଇଥାଏ ଯାହା ଦ୍ୱାରା ହଇଜା ତା'ପରେ ହଇଜା ବିଶେଷ ମାତ୍ରାରେ ହଇଜା ବହୁତ ହୋଇଥାଏ ଏଥିରୁ ରହିବା ପାଇଁ ନିଜ ଘରେ ନିହାତି ଗୋଟିଏ ଲାଟ୍ରିନ କରିବା ଦରକାର ଲାଟ୍ରିନ୍ ଦ୍ୱାରା ତୁମେ ଯେକୌଣସି ଟାଇମ୍ ରେ ସକାଳ ଦ୍ୱିପହର ବା ସନ୍ଧ୍ୟା ଟାଇମ୍ରେ ତୁମେ ଝାଡ଼ା ଯାଇପାରିବ ତାଦ୍ୱାରା କୌଣସି ରୋଗ ମାନେ କୌଣସି ରୋଗ ବାହାରକୁ ଯିବାର ନାହିଁ କାରଣ ତୁମେ ଯିବାମାନେ ଫିନାଇଲ୍ ହେଉ କି ଡେଟଲ ଟିକେ ହେଉ କି ସାଧାରଣରେ ନିମାଇଲ୍ ଟିକେ ହେଉ ତୁମ ନିଜ ଘରର ପରିବେଶଟି ମାନେ ସୁରକ୍ଷା ରହିବ ବାହରେ ରହିବା ଦ୍ୱାରା ଏହାର ବହୁତ କିଛି ବଢ଼ୁଛି ରୋଗ ଏଥି ବଞ୍ଚିବା ପାଇଁ ମଣିଷ ଜୀବନ ରେ ପ୍ରତ୍ୟେକ ଗରିବ ଘର ହେଉ ବା ଯେକୌଣସି ଗୋଟିଏ ଲାଟ୍ରିନ୍ ଟିଏ ଘରେ ତିଆରି କରିବା ଜରୁରୀ